ହଁ ମୁଇଁ ଘରେ ବି ନିଜେ ଡ଼ାଲ୍ମା ବନାଲେ ମୁଇଁ ଆଲୁ ପକାସିଁ ଆରୁ ବାଇଗନ୍ ପକାସି ଟମାଟର୍ ପକାସିଁ ଝୁଲେର୍ ବି ପକାସି ସବୁ ଜିନିଷ୍ ମୁଇଁ ପକାସି ସେନ ଅର୍ ତେୟାର୍ କର୍ସି ଆରୁ ଡ଼ାଲ୍ମା କେ ମୁଇଁ ଲେସୁନା ପତର୍ ହେଉ କି ଧନିଆ ପତର୍ ହେଉ କି ଅବା ଅଦା ଅଦା ବି ପକାସି ଆରୁ ସେନୁ ପିଆଜ୍ ଜିରା ଶୁଖା ଲଙ୍କା ଦେଇକରି ତାହାକେ ମୁଇଁ ପର୍ଝେନା କର୍ସିଁ ଆରୁ ଡ଼ାଲ୍ମା ପୂରା ବେଷ୍ଟ୍ ହେସି ଆଉ ଶିକାର୍ ମୁଇଁ ରାନ୍ଧ୍ସି ଯେ ଚିକେନ୍ ଶିକାର୍ ସେଇଟା ବି ପ୍ରଥମେ ଆଗ ଧୋଇନେସି ଶିକାର୍କେ ଆଉ ତାର୍ ପାତାକେ ପାନି ଟିକେ ନିଜେ ନେଇକରି ତାହାକେ ତେଲେ ଦେଇକରି ଆଗ ପହେଲା ଫ୍ରାଏ କର୍ସିଁ ଫ୍ରାଏ କରିସାରିଲା ପାର୍ ଯେନ୍ ଜିରା ମିର୍ଚ୍ଚା ବାଟିଥେମି ଦିଏ ଅଦା ପେଷ୍ଟ୍ କେ ବନେଇଥିମି ପିଆଜ୍ ପେଷ୍ଟ୍ ବନେଇଥିମି ସବୁ ସେନ ପକାମି ତେଲରେ ଆଉ ସେଇଟା କସ୍ମି କଷି ସାରିଲା ପରେ ତେହରୁ ସେନୁ ମୁଇଁ ସେ ଯେନ୍ କଷା ହେଇଥିବା ଆଗରୁ ଯେନ୍ ଫ୍ରାଏ ଯେନ୍ କରାହେଇଥିବା ଚିକେନ୍ଗୁଡ଼ାକ ସେନୁ କାଢ଼ିକରି ମୁଇଁ ସେ ଅଦା ଆରୁ ପିଆଜ୍ ଫେର୍ ଦେଇକରି ମସଲାକେ କଷିକରି ଫେର୍ ସେ ଚିକେନ୍ ଡ଼ାଲିକରି ମୁଇଁ ତାହାକେ ଫେର୍ ଢ଼ାକୁଣୀକେ ଘୁଡ଼େଇଦେମି ଢ଼ାକୁଣୀ ଘୁଡ଼େଇ ସାରିଲାପରେ ସେଟା ଫେର୍ କିଛି ଫୁଟି ଗଲାପରେ ସେଟାକେ ଧନିଆ ପତ୍ର ପକେଇଦେମି ବେସ୍ ବହୁତ୍ ସ୍ୱାଦିଷ୍ଟ୍ ଲାଗ୍ବା